ମୁଁ କହିନି ଆପଣ ଦୋକ ମୋର ଗୋଟେ ସେମିନାରଟେ ହେବ ତ ତା'ପାଇଁ ଟିକିଏ ରାସନ ଦରକାର ଥିଲା ହଁ ପାଖାପାଖି ପାଁଶହ ଜଣ ହେବେ ଆପଣ ସେ ହଜାର ଧରନ୍ତୁ ଆଉ ହଁ ସେଇ ଆପଣଙ୍କ ପାଖରେ ସେଇଟା ଯଦି ଆଭେଲେବଲ ଅଛି ତା'ହେଲେ ସେଇଟା ବି କରିଦିଅନ୍ତୁ ସେମିତି ହେଲେ ଦେଖନ୍ତୁ ଚାଉଳ ଦେବେ ଆ ଆଉ ଡାଲି ଦେବେ

ହଁ ପାଣି ବୋ ପାଣି ବୋତଲ ପ୍ୟାକେଟ୍ ଗୋଟେ ଦେବେ ପାଣି ବୋତଲ ପ୍ୟାକେଟ୍ ବି ଆଉ ଆଉ ଖିରି ପାଇଁ ସେ ଯେଉଁ ଖିରି ଖିରିଫିରି ପାଇଁ ସେ ଯେଉଁ

ଆପଣ ଡେଲିଭରି ବି କରନ୍ତି ହଁ କେତେ କ'ଣ ନିଅନ୍ତି ଆମର ଏଇ ଆଉ ସପ୍ତାହେ ଭିତରେ ଜଷ୍ଟ ଆଜ୍ଞା ଆଡ଼ଭାନ୍ସ ଆପଣ କେତେ ନେବେ ଠିକ୍ ଅଛି ଆପଣ ଏ ଯେଉଁ ହଣ୍ଡାଫଣ୍ଡା ଦେବେ ତା'ଦେହରେ ମାନେ ତା' ଚାର୍ଜ କେତେ ନେବେ ଆଜ୍ଞା ଆଜ୍ଞା ଠିକ୍ ଅଛି ହେଉ ହୁଁ ହୁଁ ମୁଁ ଜଣେଇବି ମୁଁ ଆପଣଙ୍କ ଏ ଷ୍ଟୋର୍କୁ ଯିବି ଆଉ ହେଉ ତାହାଲେ ରହିଲି ରହିଲି ଆଜ୍ଞା